ଦେଖନ୍ତୁ ଯଦି ଜଣେ ଗୋଟେ ଲୋକ ଡେଲି ସକାଳେ ଯିବ ଘଣ୍ଟେ ପାଇଁ ଘଣ୍ଟେ ପାଇଁ ଯିବ କେ ଜି ପଡ଼ିଆ ପଡ଼ିଆ ବୁଲିଲା ବୁଲିକି ହାଲକା ଯେତିକି ତାଙ୍କର ୱାଲ୍ ମ୍ୟାପ୍ କଲା କରିକି ତାପରେ ସିଏ ଟିକେ କ୍ରିକେଟ୍ ଖେଳୁ କି ଫୁଟବଲ୍ ଖେଳୁ ଖେଳିକି ଆସିଲା ତ ତା'ପରେ ତାର ଯେଉଁ ଫିଲିଙ୍ଗ୍ଟା ମୁଁ ନିଜେ ଅନୁଭବ କୁଚେ ତାର ଯୋଉଁ ଫିଲିଙ୍ଗ୍ଟା ସେ ଫିଲିଙ୍ଗ୍ଟା ଦିନସାରା ତାର ପାଇଁ ରହିଲା ଦିନ ସାରା ତାକୁ ମାନେ କି କହିବି ସେ ବି ପଜିଟିଭ୍ ମାନେ ଇଏ ତ କହୁନି ମାନେ ଆମର ବ୍ଲଡ଼୍ ମାନେ ବ୍ଲଡ଼୍ ବ୍ଲଡ଼ର ଇଏ କହୁନି ମାନେ ପଜିଟିଭ୍ରେ ସେ ରହିବ ତ ଗୋଟେ କଥା ସିଏ ମାନେ ଗଲେ ଯଦି ସେ ପଡ଼ିଆ ସନ୍ଧ୍ୟାବେଳେ ବି ଗଲେ ଭଲ ହୋଇଥାନ୍ତା ସନ୍ଧ୍ୟାବେଳେ ବି ଗଲେ ଲୋକମାନଙ୍କର ଆକର୍ଷଣ ହୋଇଥାନ୍ତି ଯେ ନା ଏ ଗାଁର ଲୋକ ଏତିକି ଲୋକ ହେନ ଲୋକ ଏତିକି ଲୋକ ଆସୁଛନ୍ତି ଡେଲି ଖେଳିବା ପାଇଁ କି ଆମର ୱାଲ୍ ମ୍ୟାପ୍ ୱାଲ୍ ମ୍ୟାପ୍ କରିବା ପାଇଁ ଚାପମୁକ୍ତି କହିଲେ ଚାପମୁକ୍ତିମାନେ ଆମର ଆପଣ ମୁଁ ନିଜେ ଅନୁଭବ କରିଛି ମୁଁ ଯାଇ ସବୁକିଛି ଭୁଲିଯାଏ ମୋର ବାପାକୁ ବି ଭୁଲିଯାଏ ମୋର ମାଆକୁ ବି ଭୁଲିଯାଏ ମୋର ଛୁଆକୁ ବି ଭୁଲିଯାଏ ମୋର ବୋଉଟାକୁ ବି ଭୁଲିଯାଏ ସମସ୍ତଙ୍କୁ ଭୁଲିଯାଏ କିପାଇଁ ଭୁଲ୍ ସେଟାରେ ସେତେବେଳେ ଫୋକସ୍ଟା ସେଇଠି ରୁହେ ଛୁଆକୁ ଯେତେବେଳେ ଖେଳା ହୁଏ ଯେତେବେଳେ ଖେଳ ପିରିଅଡ଼୍ କିପାଇଁ ରଖା ହୁଏ ଆମର ଇଏରେ ଆମର ଏଇ ସ୍କୁଲରେ ଗେ ଗେମିଙ୍ଗ୍ ପିରିଅଡ଼୍ ଗୋଟିଏ ଥାଏ ଗେମିଙ୍ଗ୍ ପିରିଅଡ଼୍ କି ପାଇଁ ରଖା ହୁଏ ଗେମିଙ୍ଗ୍ ପିରିଅଡ଼୍ରେ ରଖା ହୁଏ ତାର ସବୁ ଭୁଲିଯିବ ସେ ସେ ଗେମ୍ରେ ହିଁ ଫୋକସ୍ କରିବ ଗେମ୍ରେ ଫୋକସ୍ କଲେ ସେ ଯେତେବେଳେ ଆଉ ଥରେ କେଚ କରିବ ପାଠକୁ ସେତେବେଳେ ଏ ଟୁ ଜେଡ଼୍ କେଚ କରିବ ଯେତିକି ପଡ଼ିବ ମାନେ ସେଗା ତାର ମାଇଣ୍ଡ୍ରେ ରହିବ ହିଁ ରହିବ କିପାଇଁ ସେ ଖେଳଟାରେ ତାର ମାଇଣ୍ଡ୍ଟା ଫ୍ରେଶ୍ ହେଇଯାଇଛି